ହଁ ହଁ କହୁଛି କୁହନ୍ତୁ ଆମର ବାଟା ର ଅଛି ପରାଗନ ର ଅଛି ଫ୍ଲାଇଟ ର ବି ଅଛି ଆପଣଙ୍କର କେଉଁ ମାନେ କ'ଣ ଦରକାର କହୁନାହାନ୍ତି କେଉଁ ବ୍ରାଣ୍ଡ ର ସବୁ ପ୍ରକାର ହେବ ଯେମିତି କି ଜେଣ୍ଟସଙ୍କ ପାଇଁ ରହିବ ତା ର ଲେଡ଼ିଜଙ୍କ ପାଇଁ ରହିବ ଆପଣ ଯେମିତି ଧର ପେନସିଲ ହିଲ୍ ଖୋଜିବେ କି ହାଇ ହିଲ୍ ର ଖୋଜିବେ କି ଫ୍ଲାଟ ଵାଲା ଖୋଜିବେ ସବୁ ପ୍ରକାର ଆମର ଅଭେଲେବୁଲ ଅଛି ହଁ ହଁ ଆମର ଯଦି ନର୍ମାଲ ଦେଖିବେ ଫର୍ମାଲ୍ ଶୁଜ ର ସ୍ଟାର୍ଟିଂ ଆସିଯିବ ସାତଶହ ରୁ ଆଠଶହ ଭିତରେ ପଳେଇ ଆସିଯିବ ଯଦି କ୍ୱାଲିଟି ଭଲ ଖୋଜିବେ ତାହେଲେ ପନ୍ଦର ଶହ ରୁ ଅଧିକ ଲାଗିବ କଲର ତ ମ୍ୟାଡ଼ାମ ଆମର ବହୁତ ସାରା ଅଭେଲେବୁଲ ଅଛି ଯେମିତି କି ହ୍ୱାଇଟ ହେଇଯାଉ ବ୍ଲାକ ହେଉ ବ୍ରାଉନ ହେଉ କିମ୍ବା ଆମର ଆଇସ କଲର ବି ଅଭେଲେବୁଲ ରହୁଛି ଆପଣ କୁହନ୍ତୁ ଆପଣ କେଉଁ କଲର ଚାହୁଁଛନ୍ତି ସେହି ହିସାବରେ ଆମେ ଆମର ଦେଖିବୁ ଆଉ ଅଛି କି ନାହିଁ ହଁ ହଁ ସବୁ ପ୍ରକାର ପାଇଁ ସେ ବେଷ୍ଟ ମ୍ୟାଡ଼ାମ ଟିକେ ଯଦି କ୍ୱାଲିଟି ଭଲ ନେବେ ତାହେଲେ ସବୁ ପ୍ରକାର ପାଇଁ ଭଲ କିନ୍ତୁ ଯଦି କମ ପ୍ରାଇସ ର ନେବେ ତା ହେଲେ ଯାହା ବି ହେଲେ ଅଧିକ ପ୍ରାଇସଠୁ ଟିକେ କମ କ୍ୱାଲିଟି ତା ର ରହିବ ହଁ ଆପଣ ଯେଉଁ ବ୍ରାଣ୍ଡ ସବୁ କହିଲି ସେହି ବ୍ରାଣ୍ଡ ର ଛୋଟ ଛୁଆ ଙ୍କ ପାଇଁ ବି ଆଭେଲେବୁଲ ଅଛି ଯେମିତିକି ଛୋଟ ତାଙ୍କ ଯଦି ସ୍କୁଲ ପାଇଁ ବୁଟ ଖୋଜିବେ ତା ହେଲେ ଅଛି ଯଦି ଡେଲି ଇଉଜ ପାଇଁ ଅଛି ତାପରେ ଭଲ ସ୍ଟାଇଲିଷ୍ଟ ଶୁଜ ବି ପାଇବେ ଛୁଆଙ୍କ ପାଇଁ ସେ ସବୁ ଜିନିଷ ବି ଅଛି ଆପଣ ଯେଉଁ ଟା ବି ଖୋଜିବେ ସେହି ପ୍ରକାର ବି ଶୁଜ ଅଛି ଆମ ପାଖରେ ସାଇଜ ଆମର ଚାରି ରୁ ଷ୍ଟାର୍ଟ କରିକି ଆଠ ନମ୍ବର ପର୍ଯ୍ୟନ୍ତ ଆଭେଲେବୁଲ ଅଛି ମ୍ୟାଡ଼ାମ ନଅ ନମ୍ବର ଆପଣ କାହା ପାଇଁ ନେବାକୁ ଚାହୁଁଛନ୍ତି ଆପଣଙ୍କ ପାଇଁ ନା ଆପଣ ଆଉ କାହା ପାଇଁ ନେବାକୁ ଆସିଛନ୍ତି ଆଛା ଆଛା ତାହେଲେ ନଅ ନମ୍ବର ଦରକାର ଆପଣଙ୍କର ହଉ ଠିକ୍ ଅଛି ମୁଁ ଦେଖୁଛି ଯଦି ଆପଣ ଦେଖିନିଅନ୍ତୁ ଯଦି ଆଠ ନମ୍ବର ଆସିଯିବ ତ ଠିକ୍ ଅଛି ନହେଲେ ମୁଁ ଆମର ମଗାଇଦେବି ଆପଣଙ୍କ ପାଇଁ ପରାଗନ ର ଆପଣଙ୍କର କ'ଣ ଫର୍ମାଲ ଦରକାର ନା ନର୍ମାଲ ଡେଲି ଇୟୁଜ୍ ଦରକାର ନା କ'ଣ ଦରକାର ଡେଲି ଇୟୁଜ୍ ପାଇଁ ଯଦି ପରାଗନ ର ଖୋଜିବେ ତାହେଲେ ଆମର ଅଢ଼େଇଶହ ରୁ ଷ୍ଟାର୍ଟ ହୋଇଯିବ ସାଇଜ ଅନୁସାରେ ଆସିବ ଆଉ ଯଦି ଫର୍ମାଲ ର ପରାଗନର ଖୋଜିବେ ତାହେଲେ ଆସିଯିବ ସେହି ନଅସହ ରୁ ବାରଶହ ଭିତରେ ପଳେଇ ଆସିବ ହଁ ହଁ କ୍ୱାଲିଟି ତ ଆମର ଭଲ ରହିବ ଆପଣ ଜାଣିଛନ୍ତି ପରାଗନ ଛୋଟ ନୁହେଁ ଭଲ ବ୍ରାଣ୍ଡ ର କମ୍ପାନୀ ହଁ ଛୋଟ ଛୁଆଙ୍କ ପାଇଁ ବି ବହୁତ ସାରା ଜୋତା ଅଛି ମୁଁ ଯେମିତି କହିଲିକି ଆମର ସ୍କୁଲ ଯିବା ପାଇଁ ଯଦି ଆପଣ ଖୋଜିବେ ସେ ସବୁ ପ୍ରକାର ର ସବୁ ଶୁଜ ମିଳିଯିବ ତା ର ବିଭିନ୍ନ ପ୍ରକାର କଲର ଆପଣ ଯେଉଁ ଚାହିଁବେ ସେହି କଲର ରେ ବି ମିଳିଯିବ ଆଉ ଯଦି ଆପଣ ଆଉ ବି ତାଙ୍କ ଫ୍ଲାଟ ଇଉଜ ପାଇଁ କିମ୍ବା ଇଉଜ ପାଇଁ ଯାହା ବି ଆପଣ ଖୋଜିବେ ଯେଉଁ ଛୋଟ ଛୁଆଙ୍କ ପାଇଁ ଆମର ବେସିକାଲି ବହୁତ ଗୁଡ଼ିଏ ମାନେ ଭେରାଇଟି ଅଛି କ'ଣ କହିଲେ ମ୍ୟାଡ଼ାମ ପେନସିଲ ହିଲ୍ ଯଦି ଖୋଜିବେ ତାହେଲେ ଆପଣ ଟିକେ ହାଇ ରେଟର ଆସିଯିବ ଯଦି ଭଲ କ୍ୱାଲିଟି ନେବେ କାହିଁକି ନା ସେହିଟା ଆମର ଭଲ ବ୍ରାଣ୍ଡ ର ରହୁଛି ଏମିତି ନର୍ମାଲି ମିଳିବନି ଆଉ ପେନସିଲ ହିଲ ର ଯାହା ଆମ ପାଖରେ ଆଭେଲେବୁଲ ଅଛି ମ୍ୟାଡ଼ାମ ସେହିଟା ସତର ରୁ ଷ୍ଟାର୍ଟ ହୋଇଯିବ ସତରଶହ ରୁ ସରି ଆମର ଯଦି ଆପଣ ପେନସିଲ ହିଲକୁ ପ୍ରାୟୋରିଟି ଦେଉଛନ୍ତି ତାହେଲେ ନର୍ମାଲ ବ୍ଲାକ ଏବଂ ବ୍ଲାକ ଆଉ ତାର ପିଙ୍କ୍ କଲର ଆସିଯିବ

ନାଇ ମ୍ୟାଡ଼ାମ ସେହିଟା ଏବେ ଆମ ପାଖରେ ଆଭେଲେବୁଲ ନାହିଁ ଯଦି ଆପଣ ଙ୍କର ଦରକାର ତାହେଲେ ଆମକୁ କନ୍ଫରମେସନ ଦେଲେ ଆମେ ସେହିଟା ମଗାଇବୁ ଆମର ଆମର ଯେଉଁ ଅଛି ଆମର ଯେଉଁଠୁ ଅର୍ଡର କରାଯାଏ ସେହିଠି ଆମେ ମଗାଇଦେବୁ ସେହିଠୁ ଆଛା ଠିକ୍ ଅଛି ମ୍ୟାଡ଼ାମ ଆଜ୍ଞା